ଆଗାମୀ ବର୍ଷ କିଭଳି ଚାଷ ମାନେ କୃଷି ଶିଳ୍ପ ବଦଳିବ ସେ କେମିତି ବଦଳିବ ନା ଆମେ ଧର କ'ଣ କରୁଛୁ ଗୋଟେ ଚାଷ କଲୁ ତ ତାକୁ ଆମେ ବେପାରୀକି ବିକ୍ରି କଲୁ ବେପାରୀକି ବିକ୍ରି କଲେ କ'ଣ ହେବ ନା ତାକୁ ଆମେ କମ୍ ଦର ଦେବା ପାଇଁ ପଡ଼ୁଛି ଯଦି ଆମେ ତାକୁ ନେଇକି ସିଧାସଳଖ ଦେଇକି ଲୋକ ଯେଉଁ ଲୋକ କିଣୁଛନ୍ତି ତାକୁ ବେପାର କରିବୁ ତାଙ୍କ ଅଧିକରେ ବିକ୍ରି କରିପାରିବୁ ନା ନାହିଁ ଆମେ ଯଦି ବେପାରୀକୁ ଦେଉଛୁ ପନ୍ଦର ଟଙ୍କାରେ ତ ସେ ବେପାରୀ ତାକୁ ନେଇକି ଲୋକଙ୍କ ପାଖରେ ପହଞ୍ଚାଉଛି ପଚିଶି ଟଙ୍କା କୋଡ଼ିଏ ପଚିଶି ତିରିଶି ଏମିତି ବିକ୍ରି କରୁଛି ଯଦି ଆମେ ସେଇଟାକୁ ବେପାରୀକୁ ନଦେଇକି ସିଧାସଳଖ ନେଇକି ସେଇ ଲୋକଙ୍କୁ ବିକ୍ରି କରୁ ତ ଆମକୁ ଟିକେ ଅଧିକ ଦରରେ ମିଳିଯିବ ଅଧିକ ପଇସା ମିଳିଯିବ ଆଉ ସହଜ ମାନେ ସହଜରେ ବି ପଇସାଟା ଡାଇରେକ୍ଟ ସାଙ୍ଗେ ସାଙ୍ଗେ ପାଇ ଯିବୁ